ମୁଁ ଶତ୍ରୁଘ୍ନ ଜେନା ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଚିକେନ୍ ଓ ନାନ୍ ଅର୍ଡ଼ର କରିଥିଲି ମୁଁ ଦୁଇଟି ନାନ୍ ଅର୍ଡ଼ର କରିଥିବା ବେଳେ ମୋତେ କେବଳ ଗୋଟିଏ ନାନ୍ ମିଳିଛି ମୁଁ ସେହି ସମ୍ବନ୍ଧରେ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାଁହୁଅଛି